ଥରେ ମୋର ମୁଁ ମୋ ଶ୍ୱଶୁର ଶାଶୁଙ୍କ ପାଖରେ ଘରେ ରୁହେ ମୋ ସ୍ୱାମୀ ବାହାରେ ରୁହନ୍ତି ଥରେ ହଠାତ ରାତିରେ ମୋ ଶ୍ୱଶୁରଙ୍କ ଦେହ ଖରାପ ହୋଇଗଲା ତାଙ୍କୁ ହସ୍ପିଟାଲ ନେବାପାଇଁ ଆଉ ମୋ ପାଖରେ କେହି ନ ଥିଲେ ମୁଁ ରାତିରେ କାହା ସହିତ ଯୋଗାଯୋଗ କରି ପାରୁନଥିଲି ତା'ପରେ ଏପଟେ ମୋର ଛୋଟ ଛୋଟ ଛୁଆ ଦୁଇ ଜଣ ଥିଲେ ସେ ସେମାନେ ସେ ଦୁଇ ଜଣଙ୍କୁ ନେଇ ମୁଁ କିଭଳି ଭାବରେ ଶ୍ୱଶୁରଙ୍କୁ ହସ୍ପିଟାଲକୁ ନେଇ ଗାଡ଼ି ଡାକି ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟର ଡାକ୍ତରଙ୍କ ପାଖରେ ଦେଖାଇ ସେ ପୁଣି ଘରକୁ ଫେରି ଆସିଥିଲି ସେହିଦିନ ଠି ମୋ ପାଇଁ ଗୋଟିଏ ସ୍ମରଣୀୟ ଦିନ ଓ ଚ୍ୟାଲେଞ୍ଜର ଦିନ ବୋଲି ମୋତେ ଲାଗେ